ହଁ ଭାଇ ମୁଁ ଗୁଣପୁରରୁ କହୁଛି କ'ଣ ଭାଇ ଫ୍ୟାନ୍ଟା ଦେଇଥିଲ ଛଅ ମାସରେ ଖରାପ ହେଇଗଲା ଆ ପୂର୍ବୁରୁ ଗୋଟେ ଫ୍ୟାନ୍ ବି ଦେଇଥିଲ ଦୁଇ ବର୍ଷ ହେଲାଣି ଚାଲିଛି ତା' ବିଷୟରେ କିଛି କମ୍ପ୍ଲେନ୍ ନାହିଁ ବର୍ତ୍ତମାନ ଦେଇଥିବା ମୋବାଇଲ୍ ଫ୍ୟାନ୍ ଖରାପ ହେଇଛି ୱାରେଣ୍ଟି ଅଛି ଦୁଇ ବର୍ଷ ଗ୍ୟାରେଣ୍ଟି କହୁଛ ୱାରେଣ୍ଟି ଦେଉଛ ଛଅ ମାସରେ ଖରାପ ଯଦି ଏହାର ବିକଳ୍ପ କ'ଣ ହେବ

ଫ୍ୟାନ୍ ଦେବ କି ପଇସା ଦେବ ସେ ସେ ବିଷୟରେ ମୋତେ କହିଦିଅ ନଚେତ୍ ତୁମର ଏଡ଼େବଡ଼ ଦୋକାନ ଥାଇକି ଆମେ ତୁମ ପାଖକୁ ଯାଉଛେ ଏଡ଼େବଡ଼ ଦୋକାନର ମୂଲ୍ୟ କ'ଣ ଯଦି ଲୋକମାନେ ହନ୍ତସନ୍ତ ହୁଅନ୍ତି ଜିନିଷ ନେଇକିନି ତୁମ ପାଖକୁ ଫୋନ୍ କରି କୁହାଯାଉଛି ଜିନିଷ ନେବେ ଆମ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛୁ ସେଥିପାଇଁ ଏହା ପାଇଁ କିଛି ରାସ୍ତା

ନୂଆ ଫ୍ୟାନ୍ ଦିଅ ନଚେତ୍ ପଇସା ରିର୍ଟନ୍ କର ଏହିଭଳି ଲୋକ ହଇରାଣ ହେଲେ ତୁମ ଦୋକାନକୁ ଆଉ ଭାଇ କିଏ ଯିବ ଲୋକ ଯାଉଥିବା ଲୋକ ହିଁ ଫେରିବ କ'ଣ ନା ମୋବାଇଲ୍ରେ ଫୋନ୍ରେ କଥା ହେଉଛନ୍ତି ଯେ ଫ୍ୟାନ୍ ଖରାପ ବୋଲି ଆଉ ଆମେ ମୋବାଇଲ୍ ଶୁଣୁଛୁ ତୁମେ ମୋବାଇଲ୍ରେ କଥା ହେଉଛ ଆଉ ଆମେ ଫୋନ୍ ଫ୍ୟାନ୍ ନେଇକିନି ହଇରାଣ କହିଁକି ହେବୁ